ହଁ ମୁଁ ବର୍ଷା କହୁଥିଲି ଯେଉଁ ଆପଣଙ୍କୁ ଯେଉଁ ମୋବାଇଲ୍ ନେଲି ସେଇ କଲ୍ଟା ମୋର କଟି ଯାଇଥିଲା ହଁ ମୁଁ ନେଇଥିଲି ଏଇ ଦୁଇ ଦିନ ତଳେ ନେଇଥିଲି ମୁଁ ହଁ ବର୍ଷା ରାଣୀ ରାଉତ ହଁ ଲେଖନ୍ତୁ ନାଇନ୍ ସେଭେନ୍ ଟୁ ଥ୍ରୀ ଜିରୋ ନାଇନ୍ ଥ୍ରୀ ଏଇଟ୍ ଥ୍ରୀ ସେଭେନ୍ ମୁଁ ଯାଉଥିଲି ରାସ୍ତା ରେ କଣ ନା ମୋବାଇଲ୍ଟା ମୋର ଖସିଗଲା ହାତରୁ ତ ସେଇଟା ତଳେ ପଡ଼ିକି ମୋର ଡିସପ୍ଲେ ଆଉ କାଚ ଦୁଇଟା ଯାକ ଭାଙ୍ଗି ଯାଇଛି

ନାହିଁ ସେଇଟା ନା ବହୁତ ଯେଉଁ ମାନେ କଚାଡ଼ିକି ବହୁତ ଊଚ୍ଚରୁ ପଡ଼ିଗଲା ସେଇଟା ମୋବାଇଲ୍ ଚାର୍ଜ ବସେଇଥିଲି ଚାର୍ଜର୍ ବୋର୍ଡ଼ରୁ ସେଇଟା ମୋର ଖସି ଯାଇକିରି ପଡ଼ି ଯାଇଛି ହଁ ଠିକ୍ ଅଛି ମୁଁ ସେଇଟା ଏକା ଭାଇବ୍ରେସନ୍ ମୋଡ଼୍ରେ ଏକା ରଖିଦେଇଥିଲି ତ ସେଇଟା ଲାଗି ଆଗ ମୋର ପଡ଼ିକିରି ମୋବାଇଲ୍ଟା ଡ୍ୟାମେଜ୍ ହୋଇଯାଇଛି ହଁ ମୁଁ ଭାବୁଥିଲି କାଇଁ ସେଟା ମୁଁ ଭାବୁଥିଲି ସେଟା ଆଉ ରିପ୍ୟାରିଙ୍ଗ୍ ନ କରିକି ମୋତେ ତା ବଦଳି ବର୍ଷ ଗ୍ୟାରେଣ୍ଟି ଅଛି ତା ବଦଳି ମୋତେ ଏକ୍ସଚେଞ୍ଜ୍ କରିକି ନୂଆ ମୋବାଇଲ୍ ଗୋଟେ ଦେଇ ଦିଅନ୍ତୁ ହଁ ହଁ ଆପଣଙ୍କର ଦୋକାନ କାଲି କେତେବେଳେ ଖୋଲା ଥାଉଛି ହଁ କେଉଁଟା କିଛି ନାହିଁ ମୋତେ ମୋବାଇଲ୍ର ଭଲ ସର୍ଭିସିଙ୍ଗ୍ ଦରକାର ମୋର ଯେମିତି ମୋବାଇଲ୍ଟା ଯେଉଁ ଭାଙ୍ଗିଛି ତା'ର ମୋତେ ବହୁତ ଭଲ ରେଜଲ୍ଟ ଦରକାର ଯେମିତି ବହୁତ ଭଲ ଭାବରେ ତିଆରି ହୋଇଥିବ ମୋତେ ଖାଲି ସେତିକି ଦରକାର ବାସ୍ ହଁ ହଁ ଠିକ୍ ଅଛି ଥାଙ୍କ୍ୟୁ ହଉ ଠିକ୍ ଅଛି ମୁଁ ନହେଲେ କାଲିକି ଆପଣଙ୍କ ପାଖକୁ ମୋବାଇଲ୍ ଧରିକି ଯାଉଛି ଆଜ୍ଞା ଠିକ୍ ଅଛି ହଉ ରଖୁଛି ହେଲା